ମୋତେ ଗ୍ରୀଷ୍ମଋତୁ ବହୁତ ପସନ୍ଦ କାରଣ ଗ୍ରୀଷ୍ମ ଋତୁରେ ପାଗ ବହୁତ ଶୁଖିଲା ସଫା ରହିଥାଏ ଯାହାଦ୍ୱାରା ଗ୍ରୀଷ୍ମଋତୁ ମୋତେ ବହୁତ ପସନ୍ଦ ଲାଗେ ଗ୍ରୀଷ୍ମଋତୁରେ ମୁଁ ସନ୍ଧ୍ୟାବେଳେ ସମୁଦ୍ରକୂଳକୁ ଯିବାକୁ ଚାହିଁବି କାରଣ ସନ୍ଧ୍ୟାବେଳେ ସମୁଦ୍ରକୂଳରେ ଶାନ୍ତ ଏବଂ ନିରବ ପବନ ହୋଇଥାଏ ଯାହାକି ମୋତେ ବହୁତ ଶାନ୍ତି ଦେଇଥାଏ ଗ୍ରୀଷ୍ମ ଋତୁରେ ଆମ୍ବ ପଣସ ଭଳିଆ ଇତ୍ୟାଦି ପାଚିଥାଏ ଯାହାକୁ ଖାଇବାକୁ ମିଳେ ଏବଂ ଗ୍ରୀଷ୍ମ ଋତୁରେ ରଥଯାତ୍ରା ରଜ ପର୍ବ ପଡ଼ିଥାଏ ଯାହାକି ଝିଅମାନଙ୍କର ବହୁତ ପ୍ରିୟ ରଜରେ ପିଠାପଣା ବହୁତ ଖାଇବାକୁ ମିଳେ ଏବଂ ରଥଯାତ୍ରା ବୁଲିବାକୁ ମିଳିଥାଏ